ରୋଗରୁ ରକ୍ଷା ପାଇବା ଏବଂ ସୁସ୍ଥ ରହିବା ପାଇଁ ମୁଁ ନିୟମିତ ଯୋଗ ଡାଏଟ୍ ଏବଂ ସକାଳ ଭ୍ରମଣ ସହିତ ଡାଏଟ୍ର କୌଣ କିଛି କାମ କରିଥାଏ ଯାହାଦ୍ୱାରା କି ମୋ ଶରୀର ହାଲକା ଖାଦ୍ୟ ଖାଇଥାଏ ଏବଂ ନିୟମିତ ଭାବରେ ଆମ ଶରୀରକୁ ଦରକାର ହେଉଥିବା ଜଳ ଯାହାକି ଆମର ଆଠ ଲିଟର ତାହା ପାନ କରିଥାଏ ଏବଂ ମୁଁ ସବୁବେଳେ ହାଲକା ଖାଦ୍ୟ ଖାଇଥାଏ ଚର୍ବି ଜାତୀୟ ଖାଦ୍ୟ କିମ୍ବା ତେଲ ଜାତୀୟ ଖାଦ୍ୟ ଖାଇନଥାଏ ଯାହାଦ୍ୱାରାକି ଆମ ଶରୀର ସବୁବେଳେ ସୁସ୍ଥ ରହିବ ମସ୍ତିଷ୍କ ସ୍ତିର ରହିବ ଏବଂ ଆମକୁ କାର୍ଯ୍ୟ କରିବାରେ ଭଲ ଲାଗିବ ମୁଁ ନିୟମିତ ନିୟମିତ ଭାବରେ ବ୍ୟାୟାମ ସକାଳେ ଏବଂ ସନ୍ଧ୍ୟା ଟାଇମରେ କରେ ଦୁଇ ମାସରେ ଥରେ ମେଡ଼ିକାଲ ଯାଇ ଡକ୍ଟର ଡକ୍ଟରଙ୍କ ସାହାଯ୍ୟରେ ମୋର ଶରୀରର ବ୍ଲଡ଼ ପ୍ରେସର୍ ଏବଂ ଡାଇବେଟିସ୍ ଆଉ ଓଜନର ଚେକଅପ୍ କରାଇଥାଏ